ମୋତେ ଚିହ୍ନିଛନ୍ତି

ମୋର ଯୋଡ଼ାଏ ଭଉଣୀ ଅଛନ୍ତି ନାଚ ଟିକେ ଶିଖିବେ କେତେଟାରୁ କେତେଟା

କେଉଁ କେଉଁ ନାଚ ଶିଖୋଉଛନ୍ତି ଆଉ ଗୀତ କେଉଁ କେଉଁ ଗୀତ

ମୋ ଭଉଣୀ ତାବେଲା ଶିଖିବାକୁ କହୁଥିଲା ଆପଣ ନାଁ ଲେଖିବାକୁ କେତେ ଟଙ୍କା ନେଉଛନ୍ତି ଆପଣ ନାଁ ଲେଖିବା ପାଇଁ କେତେ ଟଙ୍କା ନେଉଛନ୍ତି ଆଉ କେତେ ଟଙ୍କା ନେଉଛନ୍ତି ଏତେ ଟଙ୍କା କ'ଣ କହୁଛନ୍ତି ଦୁଇଟା ଭଉଣୀ ଶିଖିବାକୁ କହୁଛି କହୁଛି ବା ଟିକେ କମଉନାହାନ୍ତି ପଇସା ଚିତ୍ର ହରିକା ଶିଖୋଉଛନ୍ତି ତ ଚିତ୍ର ଶିଖୋଉଛନ୍ତି ତ କେତେ କେତେ ପ୍ରକାର ଚିତ୍ର ଶିଖୋଉଛନ୍ତି କ'ଣ କ'ଣ

ସେମାନଙ୍କର ସମୟ କ'ଣ ତିନିଟାରୁ ଛଅଟା ଖରାରେ କିଏ ଯିବ

ମାସକୁ କେତେ ଥର ଶିଖୋଉଛନ୍ତି ମାସକୁ କେତେ ଥର ଶିଖୋଉଛନ୍ତି କେଉଁ ଦିନ କେଉଁ ଦିନ

ମାସକୁ ଦରମା କେତେ ଏତେ ଟଙ୍କା କ'ଣ ପାଇଁ କହୁ ଏତେ ଟଙ୍କା କ'ଣ କହୁଛ ଦିଜଣ ମିଶିକି ପାଞ୍ଚ ଶହ ନା ଅଧିକ

ଆଉ କ'ଣ କ'ଣ ସୁବିଧା ତୁମ ଅଛି ତୁମ ସ୍କୁଲରେ

ହ ହଉ ମୁଁ ଗଲେ କଥା ହେବି ରଖୁଛି